ଆମ ଅଞ୍ଚଳରେ ଚବିଶି ଘଣ୍ଟାରୁ କୋଡ଼ିଏ ଘଣ୍ଟା ବିଜୁଳି ରହେ ଏବଂ ବାକି ସମୟ ବିଜୁଳି କାଟ ହୋଇଥାଏ କିନ୍ତୁ ଋତୁ ଅନୁସାରେ ବିଜୁଳି ରହିବା ସମୟ ମଧ୍ୟ କମ୍ ଅଧିକ ହୋଇଥାଏ ଯେମିତିକି ଖରା ଖରା ମାସରେ ଅଧିକ ଅଧିକ ସମୟ ବିଜୁଳି କାଟ ହୋଇଥାଏ ହଁ ଟିକେ କ'ଣ ପବନ ବହିଲେ ବାଦଲ ବାଦଲ ପାଗ କଲେ କିମ୍ବା ବର୍ଷା ହେବାର ସଂକେତ ଦେଖାଗଲେ ବିଜୁଳି କାଟ ହୋଇଥାଏ ଖରା ଋତୁରେ ସମସ୍ତ ସମସ୍ତଙ୍କ ଘରେ ଫ୍ରିଜ୍ କୁଲର୍ ପଙ୍ଖା ଏସିର ବ୍ୟବହାର ଅଧିକ ପରିମାଣରେ ହୋଇଥାଏ ଏବଂ ସେଥିପାଇଁ ଅଧିକ ବିଜୁଳି ଆବଶ୍ୟକତା ଆବଶ୍ୟକ ହୋଇଥାଏ ସେଥିପାଇଁ ବିଜୁଳିର ବିଜୁଳିର ଯେଉଁ ମେନ୍ ମେନ୍ ପଏଣ୍ଟ ଯେଉଁଠୁ ବିଜୁଳି ଯାଇଥାଏ ସମସ୍ତ ସମସ୍ତଙ୍କ ଘର ବିଜୁଳି ଯେଉଁଠୁ ଅନ୍ୟ ସବୁ ଅଞ୍ଚଳକୁ ବିଜୁଳି ଯାଇଥାଏ ମେନ୍ ସୁଇଚ୍କୁ ଗର ମିଟର ଗରମ ହୋଇଯିବ ହୋଇଯିବା ଯୋଗୁଁ କାଟି ଦିଆଯାଇ ଥାଏ ପ୍ରାୟତଃ ଗରମ ଖରା ଦିନରେ ବିଜୁଳି କାଟ ଅଧିକ ହୋଇଥାଏ ବିଜୁଳି କାଟ ହବା ଦ୍ୱାରା ଖରା ଦିନରେ ବିଜୁଳି କାଟ ହେବା ଦ୍ୱାରା ବହୁତ ଗରମ ଅନୁଭୂତ ହୋଇଥାଏ ଏବଂ ଦେହରୁ ଝାଳ ମଧ୍ୟ ବହୁତ ବାହାରେ ଯାହାଫଳରେ ଲୋକମାନଙ୍କ ଧିଅରେ ଘିମିରି ଘିମିରି ହୋଇଥାଏ ଖୁଜାଇ ହୋଇଥାଏ ଏବଂ ଗରମରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ମଧ୍ୟ ହୋଇଥାଏ ଏବଂ ଝାଉ ମାରିଥାଏ ଖରା ଯୋଗୁଁ ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି ତା ସହ ପୁଣି ବିଜୁଳି ଯିବା ଦ୍ୱାରା ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥାଏ ଶୀତଦିନେ ଏତେ ଅଧିକ ବିଜୁଳି ଯାଏ ନାହିଁ ଏବଂ ଶୀତ ଦିନେ ବିଜୁଳିର ଆବଶ୍ୟକତା ମଧ୍ୟ କମ୍ ଥାଏ କିନ୍ତୁ ଯେତେବେଳେ ବିଜୁଳିର ଆବଶ୍ୟକତା ଅଧିକ ଥାଏ ସେତେବେଳେ ବିଜୁଳି ନଥାଏ ଯେମିତିକି ଗରମ ଦିନେ ବିଜୁଳିର ଅଧିକ ଆବଶ୍ୟକତା ଥାଏ କିନ୍ତୁ ବିଜୁଳି ଅଧିକ ସମୟ ରହିନଥାଏ କିନ୍ତୁ ଶୀତ ଦିନେ ଆମକୁ କମ୍ ବିଜୁଳି ଦରକାର ହେଲେ ମଧ୍ୟ ଶୀତ ଦିନେ ଆମକୁ ଅଧିକ ବିଜୁଳି ମିଳିଥାଏ ବର୍ଷା ସମୟରେ ଆମର ବିଜୁଳି ଆବଶ୍ୟକତା ଥାଏ ରାତିରେ ମୁଖ୍ୟତଃ ରାତିରେ ଆମକୁ ଅଧିକ ବିଜୁଳି ଆବଶ୍ୟକ ହୋଇଥାଏ କାରଣ ବର୍ଷା ଦିନ ହଁ ଝଡ଼ ହବ ବାତ୍ୟା ହବ କେତ କେତେବେଳେ ବର୍ଷା ମଧ୍ୟ ହବ ଲାଇନ୍ ରହିବନି ତା'ହେଲେ ସାପ ବିଛୁଆତି ସାପ ବିଛୁଆ ଏସବୁ ବାହାରିବାର ଆଶଙ୍କା ଅଧିକ ଥାଏ ଯାହାକି ଆମ ପାଇଁ କ୍ଷତିକାରୀ ଅଟେ ତ ବର୍ଷା ଦିନେ ଅଧିକ ଲାଇନ୍ର ଆବଶ୍ୟକତା ବିଜୁଳିର ଆବଶ୍ୟକତା ରହିଛି